ଆମର ଆମ ଗାଁ ପାଖାପାଖି ଗୋଟେ ଜଙ୍ଗଲ ଅଛି ଜଙ୍ଗଲ ପାହାଡ଼ ଭରା ଏକ ଅଞ୍ଚଳ ଅଛି ଏକ ସବୁଜ ପରିପୂର୍ଣ୍ଣ ଅଞ୍ଚଳ ଗୋଟେ ଅଞ୍ଚଳ ଅଛି ଯେ ଖାଲି ଗଛ ବୃକ୍ଷ ପାହାଡ଼ ପର୍ବତ ନଟା ଏମିତି ଅଛି ତା' ପାଖା ପାଖି ନା ଏକ ତ୍ରିବଣୀ ସଙ୍ଗମ ଗୋଟେ ଦୁଇଟା ତିନିଟା ନଦୀ ଯାଇଛି ଯାହାକୁି ଆମେ ତ୍ରିବଣୀ ସଂଗମ କହୁଛନ୍ତି ଆଉ ସେଠି ବହୁତ ବହୁତ ସାରା ପଶୁପକ୍ଷୀ ବି ବନ୍ୟଜନ୍ତୁ ବି ରହୁଛନ୍ତି ଯେମିତିକି ହାତୀ ହାତୀ ରହୁଛି ହରିଣ ବାରହା ଆଉ ବାଘ ବେଳେ ବେଳେ ବାଘ ବି ଦେଖାଯାଏ ବହୁତ ବହୁତ ବନ୍ୟପ୍ରାଣୀ ରହନ୍ତି ସେଠି ଆଉ ସେଇ ଜାଗାରେ ପାଣିର ବି ସୁବିଧା ଅଛି ଆଉ ସେ ଜାଗା ଭଲ ଥାଏ ଭଲ ଅଛି ଆଉ ସେଇ ଜାଗାରେ ଅନ୍ୟ ବାଘ ବାଘ ଥିଲା ଏବେ ମଝିରେ ଥରେ ବାଘକୁ ଆମେ କ୍ୟାମେରା ଦ୍ୱାରା ଦେଖାଯାଇଥିଲା ଏବଂ ସେଠୁ ସେଇ ଜାଗାର ଜଙ୍ଗଲରୁ ହାତୀମାନେ ଗାଁକୁ ବି ପଳାଇ ଆସନ୍ତି ଏବଂ ବାରହା ବି ଦେଖାଯାଉଥିଲା ଦେଖାଯାଉଥିଲା ପର୍ବତ ବହୁତ ବଡ଼ ବହୁତ ବଡ଼ ପର୍ବତ ଥିଲା ଏବଂ ସେ ପର୍ବତ ତଳତା ଟିକେ ଓଦାଳିଆ ରହ ଓଦାଳିଆ ଭୂମି ରହିଥାଏ ସେଠି ସବୁ ପ୍ରକାର ଗଛ ବୃକ୍ଷ ବୃକ୍ଷ ରହିଥାଏ ଏବଂ ପର୍ବତରେ ପର୍ବତ ଉପରେ ସେଠି ବହୁତ ପର୍ବତ ଉପରେ ଆହୁରି ଅନ୍ୟ ଜନ୍ତୁମାନେ ଜନ୍ତୁମାନେ ରହନ୍ତି ପର୍ବତରେ ଝରଣା ଝରଣା ବାହାରି ଏକ ନଦୀର ଆକାର ନେଇଛି ସେଇ ନଦୀରେ ସବୁବେଳେ ପାଣିର ପାଣିର ସୁବିଧା ରହିଛିି ଏବଂ ସେଇ ପାଣି ଚାରିଆଡ଼େ ସିଞ୍ଚନ ଚାରିଆଡ଼େ ଯାଇ ସବୁ ଗଛପତ୍ର ଆହୁରି ଅଧିକରୁ ଅଧିକ ଅଧିକରୁ ଅଧିକ ହୋଇଛିି